ହଁ ସବୁ ମିଠା ଅଛି ଆଉ ନା ନା ସୁଜି ଆମର ସବୁ ଫ୍ରେସ ମିଠା ଆମର ସବୁ ପୁରା ଭଲ ଭଲ ପୁରା ଆମ ଦୋକାନର ନାଁ ଅଛି ପା ହଁ ଦାନାଦର ପୋଡ଼ ରସଗୋଲା ଗୋଲାପଜାମୁ ସବୁ ସବୁ ପା ଭଲ ସବୁଠୁ ସବୁ ଫ୍ରେସ ସେହି ଦୁଇଶହ ତମେ ଆଗ ସେ ମିଠା ଖାଓ ତାପରେ ତମେ ସେ ମିଠା ଆଗେ ଖାଇବ ତାପରେ ଏ ମିଠା କଥା କହିବ ତମେ ଶୁଣ ତମେ ଯଦି ତମେ ଯଦି ବେଶୀ ନେବ ମୁଁ ତାହେଲେ ଟିକେ ଡିସକାଉଣ୍ଟ କରିବି ଆଉ ଏମିତି ଆଉ କିଲୋ ହିସାବରେ ପାଞ୍ଚ ଦଶ ଟଙ୍କା ଲେଖା କାଟିଦେବି ଆଉ ପାଞ୍ଚ ଟଙ୍କା ପାଞ୍ଚ ଟଙ୍କା କାଟିବି ବେଶୀ କ'ଣ କାଟି ହେବ ଯେଉଁ ରେଟ ହେଲାଣି ଚିନି ରେଟ ଆମକୁ ଗ୍ରୋସରୀ ଦୋକାନ କ'ଣ ଛାଡ଼ି ଦେଉଛନ୍ତି କି ଆଉ ଅଛି ରସଗୋଲା ଅଛି ଦାନାଦର ଅଛି ପୋଡ଼ ଅଛି ଆଉ ଷ୍ଟିମ ଅଛି ପୋଡ଼ ଶହ ପଚାଶ ଟଙ୍କା

ଆମର ପା ସବୁ ଆମର କ'ଣ ଖରାପ କି ଆମର ପା ପିଓର ଛେନା ରେ ହେଉଛି ତମେ ଚାଖୁନ ତମେ ନିଜେ ଚାଖିକି ମୋତେ କୁହ ମାନେ କିଛି ଖାଇବ କିନ୍ତୁ ଇଏ କରି ହଉ ତାହେଲେ ନଉନ ରସଗୋଲା ଆସିବ ଦୁଇଶହ କୋଡ଼ିଏ ରସଗୋଲା ସେମିତି ବେଶୀ ନେଲେ ପଚାଶ କିଲୋ ପରିକା ନେଲେ ତ ମୁଁ ତ ପାଞ୍ଚ ଟଙ୍କା ଲେଖାଁଏ କାଟିବି ଏତେ ନେଉଛ ତମକୁ ଡ଼ିସକାଉଣ୍ଟ ନକଲେ ଆଉ ପୁଣି ଗୋଟେ ଦୋକାନୀ ହିସାବ ରେ ଆମର କ'ଣ କର୍ତ୍ତବ୍ୟ ହଁ ଜିଲାପି ରଖୁଛୁ ଜିଲାପି ଗୋଟା ଆସିବ ଦଶ ଟଙ୍କା ନାଇଁ ନାଇଁ ସେମିତି ଆଉ ସେମିତି ଯଦି ହେବ ଏ ପାଞ୍ଚ ଦଶଟଙ୍କା କାଟିଦେବ ଟୋଟାଲି ଯେତିକି ଟଙ୍କା ହେବ ସେଥିରୁ ପାଞ୍ଚ ଦଶଟଙ୍କା କାଟିଦେବ ତମେ ଶୁଣ ଶୁଣ ତମେ ଆଗେ ଆମ ମିଠା ନିଅ ଥରେ ଖାଇକି ଦେଖ ତାପରେ ଯଦି ତମେ ସବୁ ଦିନ ନଆସିବ ଆମକୁ କହିବି ହଁ ଜାଣିଛ ତ ହଁ ଜାଣିଛ ତ ଆମ ଦୋକାନର ନାଁ ଅଛି ଆଉ ସବୁ ଫ୍ରେସ ସାଙ୍ଗେ ସାଙ୍ଗେ ତିଆରି ହେବ ଦିଆହେବ ହଉ ତା ହେଲେ ତମେ କହିଦିଅ ଅର୍ଡର କ'ଣ କ'ଣ ଦେଇଦିଅ ଆମେ ବନାଇ ଦେବୁ ତମେ ଆସିକି ନେଇଯିବ ରାତି ବେଳକୁ ହଉ ତାହେଲେ ଡାକୁନ ପଚାଶ କେଜି ରସଗୋଲା

ହଉ ତାହେଲେ ଆଉ ହଁ ଏତିକି ନେଇଯିବ ଆସିକି ଆଜ୍ଞା ମୁଁ ରଖୁଛି ଟିକେ ଭିଡ଼ ଅଛି ଦୋକାନ ରେ ଆଉ